ଆମ ଓଡ଼ିଶାରେ ବହୁତ ଗୁଡ଼ିକ ପର୍ଯ୍ୟଟନ ସ୍ଥଳ ରହିଛି ଯେପରିକି ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ଘଟଗାଁ ତାରିଣୀ ମନ୍ଦିର ଇତ୍ୟାଦି ରହିଛି ସେଇଠି ରହିବା ପାଇଁ ବହୁତ ଗୁଡ଼କ ବହୁତ ଗୁଡ଼ିଏ ଆଶ୍ରମ ରହିଛି ସେଇଠି ଭ୍ରମଣ କରିଯାଇଥିବା ଲୋକମାନେ ବହୁତ ଗୁଡ଼ିଏ ହୋଟେଲ୍ ପରିବହନ ଭିତ୍ତିଭୂମି ରହିଛି ଯାହାଦ୍ୱାରା ସେମାନଙ୍କର କିଛି ଅସୁବିଧା ହୋଇନଥାଏ ସେହି ଜାଗା ମାନଙ୍କର ସ୍ୱଚ୍ଛତା ବହୁ ଯେମିତିକି ପୁରୀ କୋଣାର୍କ ସ୍ୱଚ୍ଛ ସ୍ୱଚ୍ଛ ଅଭିଯାନ ରହିଥାଏ ତା ଦ୍ୱାରା ସ୍ୱଚ୍ଛ ହେବା ଦ୍ୱାରା ତାହା ଲୋକମାନଙ୍କୁ ଆକର୍ଷଣ କରିଥାଏ ଏବଂ ରହିବା ଖାଇବା ସୁଯୋଗ ଥିବାରୁ ଅଧିକ ଥିବାରୁ ଲୋକମାନେ ଏଠିକି ବହୁତ ଆକର୍ଷଣ ହୋଇ ଆସିଥାନ୍ତି ଏବଂ ଏହାର ଅଧିକ ହେଲେ ଲୋକମାନେ ଆହୁରି ବି ଭଲ ସେ ଆସିବେ